ଟେକ୍ନୋଲୋଜି ଦ୍ୱାରା ଆମ ଦେଶରେ ବହୁତ ସୁବିଧା ହୋଇଛି ଲୋକମାନେ ବହୁତ ସୁବିଧା ପାଇପାରୁଛନ୍ତି ଲୋକମାନେ ଟେକ୍ନୋଲୋଜି ମଧ୍ୟ ଅନେକଗୁଡ଼ିଏ ସୁବିଧା ପାଇବା ଦ୍ୱାରା ତାଙ୍କର ଜୀବନ ପରିବର୍ତ୍ତନ ହେଉଛି ଯେମିତି ଉଡ଼ାଜାହାଜ ଟେଲିଫୋନ୍ ମୋବାଇଲ୍ ଟାୱାର୍ ଇଟିସି ଇତ୍ୟାଦି ଦ୍ୱାରା ଲୋକମାନେ ସୁବିଧା ପାଇ ପାଇଛନ୍ତି ଆଗ କାଲରେ ମୋବାଇଲ୍ ନଥିଲା ବଲେ ଲୋକମାନେ ଚିଠି ମାଧ୍ୟମରେ ପଠଉଥିଲେ ପୋଷ୍ଟାଲ୍ ମାଧ୍ୟମରେ ମାଧ୍ୟମରେ ଅନେକଗୁଡ଼ିଏ ସୁବିଧା ମଲିଛି ଟେକ୍ନୋଲୋଜି ଆମକୁ ବହୁତ ସୁବିଧା ଯୋଗେଇ ଦେଇଛି